ଆମ ଓଡ଼ିଶାରେ ପ୍ରାୟତଃ ମାତୃଭାଷାର କିଛି ଗୁରୁତ୍ୱ ଦେଉନାହାଁନ୍ତି ଯାହା ଦ୍ୱାରା କି ଓଡ଼ିଆ ଭାଷା ଲୋପ ପାଇବାରେ ଲାଗିଛି ତେଣୁକରି ବର୍ତ୍ତମାନ ଓଡ଼ିଆ ଭାଷା ବିଷୟରେ ବହୁତ କିଛି କାମ କରିବାକୁ ପଡ଼ିବ ଯେଉଁଥିରେ କି ନାଟକ ବା ଓଡ଼ିଆ ସିନେମା ବା ଓଡ଼ିଆ ବିଷୟରେ କିଛି ନାଟକଫାଟକ କରି ପିଲା ମାନଙ୍କୁ ଶିଖେଇବାର ଦରକାର ଯେଉଁଥିରେ କି ସାହିତ୍ୟ ବହି ଉପରେ ବହୁତ କିଛି ଆଗ୍ରହିତ ଦେବାର ଦରକାର ୟୁଥ୍ ପିଲାମାନଙ୍କୁ ନେଇକି କିଛି ମିଟିଙ୍ଗ୍ କରି ବା କିଛି ଶିଖେଇ କିଛି ଓଡ଼ିଆ ଭାଷା ବିଷୟରେ ବୁଝେଇବାକୁ ପଡ଼ିବ ଆମ ଓଡ଼ିଶାର ପ୍ରାୟତଃ ବହୁତ ଇଂଗ୍ଲିଶ୍ ଭାଷା ବା ହିନ୍ଦୀ ଭାଷାରେ ବହୁତ କିଛି ପ୍ରଚଳିତ କରାଯାଉଛି ଇଣ୍ଟରନେଟ୍ରେ ମଧ୍ୟ ଦେଖିକି ଇଂଗ୍ଲିଶ୍ ଓଡ଼ିଆ ଇଂଗ୍ଲିଶ୍ ଶିଖିବାରେ ବହୁତ ଆଗ୍ରହିତ ହେଉଛନ୍ତି ତେଣୁ ୟୁ ଟ୍ୟୁବ୍ ବା ଇଣ୍ଟରନେଟ୍ ଦୁନିଆରେ ୟୁଟ୍ୟୁବବ୍ଫ୍ୟୁଟ୍ୟୁବ୍ ଖୋଲିକି ଓଡ଼ିଆ ଲାଙ୍ଗୁଏଜ୍ ବିଷୟରେ କିଛି କାମ କରିବାକୁ ଦରକାର ବା ଓଡ଼ିଆ ଭିଡ଼ିଓ କରି ୟୁ ଟ୍ୟୁବ୍ରେ ପକେଇ ପିଲା ମାନଙ୍କୁ କିଛି କୋଚିଙ୍ଗ୍ ବା ଶିଖେଇବାର ନିହାତି ଆବଶ୍ୟକ ବା ଦରକାର ତ ତେଣୁ କରି ଓଡ଼ିଆ ବିଷୟରେ ବା ଓଡ଼ିଆ ଭାଷାକୁ ନେବାକୁ ହେଲେ ଆମକୁ ଏକତ୍ରିତ ହୋଇ କିଛି କାମ କରିବାକୁ ପଡ଼ିବ ଯଦ୍ୱାରା କି ଆମ ମାତୃଭାଷା ବଞ୍ଚିତ ରହିବ ବା ଆଗକୁ ମଧ୍ୟ ଯିବ